ଏବେ ସରକାର ଅନେକଗୁଡ଼ିଏ ଯୋଜନା କରିଛନ୍ତି ବା ଅନେକଗୁଡ଼ିଏ ଯୋଜନା ଚାଲୁ କରିଛନ୍ତି ଯଥା କାଲିଆ ଯୋଜନା ହେଲା ବ ବଲିଆ ଯୋଜନା ହେଲା ଆମର ସ୍ତ୍ରୀମାନଙ୍କୁ ମଧ୍ୟ ଅନେକଗୁଡ଼ିଏ ଯୋଜନା ଦ୍ୱାରା ଟଙ୍କା ମିଲୁଛିି ଆମକୁ ମଧ୍ୟ ମିଲୁଛିି ତ ସରକାରଙ୍କର ଏହି ପଦକ୍ଷେପ ଦ୍ଵାରା ଆମେମାନେ ଅଧିକ ଖୁସି ଏବଂ ଆମେମାନେ ତାଙ୍କୁ ସମ୍ମାନ ସବୁବେଲେ ଦେଇଥାଉ ଫଲତଃ ଆମେ କ'ଣ ନା ଆମରଯେଉଁ ଅଟଲ ମୃତ ଯୋଜନା ଅଛି ତ ମୁଁ ସେ ବିଷୟରେ ଅବଗତ ନଥିଲି ତ ସେଥିପ ବା ସେହି ବିଷୟରେ ଅବଗତ ହେବା ପାଇଁ ମୁଁ ମୋ ଭାଇ ବା ଦୂରରେ ରହୁଥିବା ଭାଇ ପାଖକୁ ମୁଁ କଲ୍ କରିଥିଲି ଏବଂ ତାଙ୍କଠୁ ସବୁ ଇନଫର୍ମେସନ୍ ପାଇ ମୁଁ ବହୁତ ଖୁସି ଥିଲି ତ ସେହି ସେ ଯେଉଁ ଇନଫର୍ମେସନ୍ଟା ଦେଲା ବା ସେଇ ଯେଉଁ କଥାଟା କହିଲା ବା ସେଇ ଯେଉଁ ୱେବସାଇଟ୍ଟା ଦେଲା ସେଇ ସେଇ ୱେବସାଇଟ୍ରେ ମୁଁ ଯାଇ ସେହି ସବୁ କାମଟା କରିଥିଲି ବା ଯାହା ଯୋଜନା ଅଛି ତାକୁ ମୁଁ ଅନଲାଇନ୍ କରିଥିଲି ତ ଏହିସବୁ ଜିନିଷ ବା ଏ ଯେଉଁ ଆମର ଯୋଜନାଗୁଡ଼ିକ ସରକାର ରଖିଚନ୍ତି ସେଥିରେ ଆମେମାନେ ସମସ୍ତେ ବେଶୀ ଖୁସି